ମୁଁ ସାଧାରଣତଃ ଅନୁସରଣ କରୁଥିବା ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକୁ ହେଲା ଫେସବୁକ୍ ହ୍ୱାଟସପ୍ ଟ୍ୱିଟର୍ ଇନଷ୍ଟାଗ୍ରାମ୍ ଆଉ ତା'ପରେ ମୁଁ ୟୁଜ୍ କରେ ୟୁଟ୍ୟୁବ୍ ୟୁଜ୍ କରେ ଯେଉଁଥିରେ କି ଆମେ ସ୍ଵତନ୍ତ୍ର ସବୁ ସବୁ ଆପ୍ଲିକେସନ୍ ସ୍ଵତନ୍ତ୍ର ଆକାଉଣ୍ଟ ରହିଥାଏ ଆମେ ନିଜର ପ୍ରୋଫାଇଲ୍ କ୍ରିଏଟ୍ କରିବାକୁ ପଡ଼େ ଆଉ ଫଟୋଗ୍ରାଫ କଥା ହେଲେ ଆମେ ଯଦି କେଉଁଠିକି ବୁଲିବାକୁ ଯାଉ କି କୌଣସି ଦର୍ଶନୀୟ ସ୍ଥାନ କି କୌଣସି ମନଲୋଭା ଜାଗାକୁ ଯାଇଥାଉ ସେଠିକାର ଗୋଟେ ଯେଉଁ ଫଟୋଟେ ଉଠାଇଥାଉ ଯେଉଁଟା ମାନେ ଅଭୁଲା ସ୍ମୃତି ରୂପରେ ଆମେ ସେଇ ଫଟୋଟିକୁ ସେ ଆକାଉଣ୍ଟରେ ପୋଷ୍ଟ କରିଥାଉ ନର୍ମାଲି ଇନଷ୍ଟାଗ୍ରାମ୍ ଆଉ ଫେସବୁକ୍ରେ ଏଇ ପୋଷ୍ଟଟି କଲେ ଆମେ ଆମ ନିଜ ନିକଟରେ ଥିବା ବନ୍ଧୁମାନଙ୍କ ସହିତ କନେକ୍ଟ ହୋଇ ରହିପାରିବା ଆଉ ନିଜ ଫ୍ୟାମିଲି ରିଲେଟିଭସ୍କୁ ବି ଏଇ ଫଟୋଟା ଦେଖାଇ ପାରିବା